ହଁ ସାର୍ ନମସ୍କାର

ସାର୍ ମୋ କିଛି ପ୍ରୋବ୍ଲେମ୍ ନଥିଲା ତ ଏଥିପାଇଁ ମୁଁ ଯାଉନଥିଲି ଆପଣଙ୍କ ଆପଣଙ୍କ କ୍ଳାସ ଆସିବ

ଯେ ସକାଳେ ନା ସନ୍ଧ୍ୟାରେ

ସାର୍ ଏଇ ଏଇ ଯୋଗା ବିଷୟରେ ମୋତେ କିଛି କହିବେ

ତାଙ୍କ କମିଲେ ତାର ବେନିଫିଟ କ'ଣ ମିିଳେ ଆଉ କ'ଣ ସବୁ ରହିଛି ପ୍ରାକୃତିକ ଭାବରେ ବଡ଼ ହୋଇଯଏ ହଁ ମୁଁ ଯିବି ଯିବି